ହ୍ୟାଲୋ ସାର୍ ମିଶା ହୋଟେଲକେ ଲାଗିଛି ମୁଇଁ ଚୁମକି କହୁଥିଲିନି ପର୍ବଟର ମୁଇଁ ବିରିୟାନୀ ମଗାଇଥିଲି ତାର୍ ବଦଲା ପନି ଆଶିଛି ତୁମେ ଯଦି ଏନ୍ତା କାମ କରବ ବଲେ ତମର୍ ହୋଟେଲକେ କେହିିବି ନାଇଁଯନ୍ ମୁଇଁ ବିରିୟାନୀ ମଗାଇଥିଲି ପନିର ଆସିଛି ପନିରରେ ନୁନ ନେଲାକି ମିର୍ଚା ବହୁତ ଲାଗିଛି ମସଲା ବି ବହୁତ ଲାଗିଛି ବହୁତ ଖରାପ ବି ଅଛି ତ ଇଟାକେ କେନ୍ତା କର୍ମା ଆପଣ କହନ୍ ଏଇଟାର୍ ବଦଲା ବହୁତ ପଇସା ବି ଆପଣ ନେଉଛନ୍ ତ ଏଇ ଜିନିଷ୍ ମାନେ ଏନ୍ତା କରିବେ ବୋଲେ ଆପଣଙ୍କର ହୋଟେଲ୍ କି କେହିବି ନାଇଁଛନ୍ ତ ଆପଣଙ୍କ ଅର୍ଡ଼ର ଆପଣଙ୍କ ଆପଣ କେନ୍ତା ବୋଲି ଦଉଛନ୍ ଆପଣଙ୍କ ସର ନାଇଁନ କିି ଆପଣ ଏନ୍ତା ଯଦି କରବେ ବୋଲିଲେ ଆପଣଙ୍କର ହୋଟେଲ କେହି ବି ନାଇଁ ଜନ୍ ମୁଁ ଏତେ କହୁଛି ଆର୍ କେବେବି ଆପଣଙ୍କର ହୋଟେଲ ନୁ ନାଇଁ ମଗାଇବା ବିରିୟାନୀ ବଦଲା ପନିର ଆସୁଛି ପନିର ବଦଲା ବିରିୟାନୀ ଆସୁଛି ଏନ୍ତା କାଣା ହଉଛି ଏଇଟା ଯଦି ଆପଣ ଏନ୍ତା କରିବେ ବଲେ ତ ମୁଇଁ ତ କେବେ ବି ନି ମଗାଇବି ବହୁତ ଖରାପ ହେଇଛି ଆମର ଘରକେ ବହୁତ ଲୋକା ଆସିଛନ୍ ଆପଣ ଏନ୍ତା କରିବେ ବୋଲେ ଆମରି ଇଯତ ଗଲା ଆଉ ଆପଣ ଏନ୍ତା ନାଏଁ କରବାର୍ କଥା ସାର୍ ଆପଣ ବହୁତ ଖରାପ କରୁଛନ୍ ଇଟା ନାଏଁ କରବାର୍ କଥା ଏନ୍ତା ଯଦି ଆପଣ କରିବେନ ଆପଣଙ୍କର ହେତିଲ ତ ବହୁତ ପୁରା ଏଇଟା ହେଇଯିବା ଆପଣ ବହୁତ ଇଟା କରୁଛନ୍